କଣ କରୁଛୁ ଆଜି ଫ୍ରି ଅଛୁ ତ ଆଜି ଟିକେ ରଣପୁର ଯାଇ ରେଷ୍ଟୁରାଣ୍ଟ ଯାଇଥାନ୍ତେ ବହୁତ ଦିନ ହେଲା ଇଚ୍ଛା ହେଉଛି କେହି ନାହାନ୍ତି ଯିବାକୁ ଆଜି ବହୁତ ମନେ ପଡ଼ିଲା ସାଙ୍ଗ କଥା ତ ସେଥିପାଇଁ ଟିକେ ଆଉ ସେଠି ସବୁ ଭଲ ଖାଇବା ହେରିକା ଅଛି ଟି ପ୍ରଶାନ୍ତ ହୋଟେଲ

ହଁ ଚିକେନ ବିରି ଚିକେନ ବିରିୟାନୀ ମଟନ ଭାତ ଆଉ ରୁଟି ତା'ପରେ ଆଉ କଣ ସମୋସା ଦୋଷା ଚିକେନ ବିରିୟାନୀ ସେଠାରେ ଭଲ ଚିକେନ ବିରିୟାନୀ ହେଉଛି ହଁ ଦେଉଛନ୍ତି ପ୍ରାଇସ୍ ଦୁଇଶହ

ତୁ କଣ କରୁଛୁ ଆଉ ଘରେ ସମସ୍ତେ ଆଉ ଘରେ ସମସ୍ତେ କଣ କରୁଛନ୍ତି

ଘରେ ସମସ୍ତେ ଭଲ ଅଛନ୍ତି ମାମା ରୋଷେଇ କରୁଛି ପୁଅ ବୁଲୁଛି କୁଆଡ଼େ ନନା ବସିଛନ୍ତି ଘରେ ନାନି ନାହିଁ ପଢ଼ିବାକୁ ଯାଇଛି ବାହାରକୁ ଯିବା ଚାରିଟା ବେଳକୁ ଯିବା ବୁଲିବା ରେଷ୍ଟୁରାଣ୍ଟ ଯିବା ଆଉ ଜଗନ୍ନାଥ ମନ୍ଦିର ମଣିନାଗ ଆଡ଼େ ଟିକେ ବୁଲିକି ଆସିବା ଆଉ ବୁଲାବୁଲି ଚାରିଆଡ଼େ କରିକି ଆସିବା ବାଇକ୍ରେ ସ୍କୁଟି ଆମର ସ୍କୁଟି ଅଛି ସେଥିରେ ଯିବା ହାରି ଆଉ ହଁ ଘରେ ସମସ୍ତେ ରାଜି ଅଛନ୍ତି କିଛି ବି କହିବେନି ଚିକେନ ବିରିୟାନୀ ଗୁପଚୁପ ହେରିକା ଆଇସ୍କ୍ରିମ୍ ଆଉ ସବୁ ଆଳୁ ଚପ୍ ରୋଲ୍ ଚାଓମିନ୍ ସମୋସା ଆଉ ମୋମୋ ସବୁ ହେଉଛି ଆଉ ସବୁ ପ୍ରକାର ସୁବିଧା ଏଠିନା ଅଛି ଡ୍ୟାନ୍ସ ହେରିକା ସବୁ ବେଳା ସବୁ ହେଉଛି ଭଲ ହଁ ଏନ୍ଜୟ ଆଜି ଆଜି ଦିନଟା ପୁରା ଏନ୍ଜୟ ଅଛି ଆଜି ଛୁଟି ଅଛି ଆଉ ପଛରେ ଅଛି ଆଉ ତୋର ଟ୍ୟୁସନ୍ ପଢ଼ା ଅଛି ନା କଣ ସାଙ୍ଗ ପାଇଁ ସବୁ ଚଳିବ

ଯିବା ତ ଏବେ ପକ୍କା ଚିକେନ ପକୋଡ଼ା ଚିକେନ ପକୋଡ଼ା ମୋ ଚିକେନ ପକୋଡ଼ା ଅଲଗା ପ୍ରକାର ସବୁ ହେଉଛି ମସରୁମ୍ ପନିର ଆଉ କେତେ କଣ ହେଉଛି ଆଉ ପ୍ରାଇସ୍ ଏ ସତୁରି ଅଶି ଟଙ୍କା ନା ମୁଁ ଜାଣିନି ତ ଆଉ

ତା ଫ୍ରଣ୍ଟରେ ଗୋଟିଏ ଦୋକାନ ଅଛି ସେଠି ମୋମୋ ପକୋଡ଼ା ହେରିକା ସବୁ ସବୁ ଏମିତି ମିଳୁଛି ସେଠି ଭଲ ହେଉଛି ଭଲ କରୁଛି ସେଠି ପାର୍ଟି ବାହାଘର ହେରିକା ସବୁ ପାର୍ଟି ଫାର୍ଟି ହେଉଛି ପାଖରେ ଜଗନ୍ନାଥ

ପାଖରେ ବି ଏପଟେ ସବୁ ହେଉଛି ସବୁ ଆମ ଗାଁରେ ଜଣେ ଭାଇଙ୍କର ଏହି ବାହାଘର ହୋଇଥିଲା ବହୁତ ବଢ଼ିଆ ହୋଇଥିଲା ଆଉ ଗୋଟିଏ ଏପଟେ ଅଛି ସୁନାଖେଳାରେ ଆଉ ଗୋଟିଏ ଅଛି ସେ କଲ୍ୟାଣୀ ମଣ୍ଡପ ଟାଇପ୍ର

ଆଉ ରଣପୁର ପାଖ ବାଟ ହେବ ସବୁ ବୁଲାବୁଲି ଜଗନ୍ନାଥ ମନ୍ଦିର ମଣିନାଗ ହେରିକା ସବୁ ଯିବା ଆଉ ଉପର ମଣିନାଗ

ମୁଁ ବାହାରୁଛି ଏବେ ତୁ ବାହରିକି ଆସ ଆମ ଏଠି